ଯେହେତୁ ହିନ୍ଦୁ ଧର୍ମର ଗାଈକି ଦେବତା ମାନି ତା ଗୋ ମାତା ମାନିଥାନ୍ତି ଗାଈର ସ ସବୁ ଗାଈର ଦେହରେ ସବୁ ଦେବତା ଦେବୀ ଦେବତା ବାସ କରିଥିବାରୁ ଗାଈର ଗୋବରକୁ ଶୁଭ ବୋଲି ମାନ୍ୟତା ଦିଆ ଦିଆଯାଇ ଥାଏ ଗାଈ ଗୋବରକୁ ସକାଳୁ ପବିତ୍ର ପାଣି ରୂପେ ଦୁଆର ମୁହଁରେ ସିଞ୍ଚନ କରାଯାଇ ଥାଏ ଯେହେତୁ କୌଣସି ଅଶୁଭ ଶକ୍ତି ରାତିରେ ଯିବା ଆସିବା କରିଥିବାରୁ ପବିତ୍ର ପାଣି ପକାଇବା ଦ୍ୱାରା ସେ ଘରର ଶୁଭ ହୋଇଥାଏ ବୈଜ୍ଞାନିକ କାରଣ ଯୋଗୁଁ ଗୋବର ଦ୍ୱାରା ଦୁଆର ସିଞ୍ଚନ କଲେ ବିଭିନ୍ନ ପ୍ରକାର ଜୀବାଣୁ ମରି ଯାଇଥାଏ ଏଥିଲାଗି ପାଣିରେ ଗୋବର ମିଶାଇ ପ୍ରବେଶ ଦ୍ୱାରେ ସିଞ୍ଚନ କରାଯାଇ ଥାଏ